ଓଡ଼ିଆ ଭାଷାକୁ ସଂରକ୍ଷଣ ଏବଂ ପ୍ରୋତ୍ସାହିତ କରିବା ପାଇଁ ହଁ ଆମ ଆମର ଆଞ୍ଚଳିକ ଭାଷାର ଓ ଗ୍ରାମ ମାନଙ୍କରେ ବହୁତ ପ୍ରକାର ପ୍ରୟାସ କରାଯାଇଛି ସେଥିମଧ୍ୟରୁ ହେଲା ମେଳା ମହୋତ୍ସବ କାହିଁକିନା ଏଇ ଭାଷା ଗୁଡ଼ିକ ଲୋକମାନେ ବହୁତ ଭୁଲିଗଲେଣି ସମସ୍ତେ ନିଜ ନିଜକୁ ବଡ଼ ବଡ଼ ବୋଲି ଭାବୁଛନ୍ତି ଆଉ ଇଂରାଜୀ ଭାଷାକୁ ସମସ୍ତେ ମାନ୍ୟତା ଦେଉଛନ୍ତି ସମସ୍ତଙ୍କ ମନରେ ଅଛି ଯେ ଇଂରାଜୀ ଭାଷା ହେଉଛି ବଡ଼ ଆଉ ଇଂରାଜୀ ଯିଏ ନକହି ପାରୁଥିବ ସିଏ ସେଇ ଲୋକଟି ବହୁତ ମୂର୍ଖ ଓଡ଼ିଆ ଭାଷାକୁ ଛୋଟ ମନେ କରୁଛନ୍ତି ମୋର ଲୋକମାନଙ୍କୁ ଏତିକି ଅନୁରୋଧ ଯେ ସେମାନେ ଓଡ଼ିଆ ଭାଷାକୁ ଅଧିକ ପ୍ରୋତ୍ସାହନ କରନ୍ତୁ କାହିଁକିନା ଆମେ ହେଲେ ଓଡ଼ିଆ ଆମର ଓଡ଼ିଆ ହେଲା ମୁଖ୍ୟତମ ଭାଷା ବା ରାଷ୍ଟ୍ରଭାଷା